ଆଜ୍ଞା ଆମର ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତମାନର ଏବଂ ଆଜ୍ଞା ବର୍ତ୍ତମାନେ ଆମରପରିବହନରେ ବିଭିନ୍ନ ପ୍ରକାର ଟ୍ରକ ବସ୍ ଟ୍ରେନ୍ ଟ୍ରାକ୍ଟର ଯଦି ପରିବହନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ଯେମିତି ଆମର ଟ୍ରେନରେ ଗୋଟେ ଷ୍ଟେସନରୁ ଅନ୍ୟ ଷ୍ଟେସନକୁ ଲୋକମାନେ ଯାତାୟାତ କରୁଛନ୍ତି ବିଭିନ୍ନ ପ୍ରକାର ଜିନିଷପତ୍ର ନବାଆଣିବା କରୁଛନ୍ତି ଏବଂ ତା ଦ୍ୱାରା ବହୁତ ଆମର ଉପକୃତ ହେଉଛୁ ଧରନ୍ତୁ ଗୋଟେ ଲୋକ ଯଦି ସାଇକେଲରେ ବିଭିନ୍ନ ପ୍ରକାର ଜିନିଷ ନବାଆଣିବା କରେ ତାକୁ କେତେ ସମୟ ଲାଗିବ ସେ ସେଇ ଜିନିଷ ଯଦି ଟ୍ରକ କିମ୍ବା ବସ୍ରେ ନେଇଯାଆନ୍ତି ସେଟା ଅତ୍ୟନ୍ତ ସୁବିଧାଜନକ ହେବ

ବର୍ତ୍ତମାନେ ଆମର ପଡ଼ିଛି ଲୋକମାନେ ଧରନ୍ତୁ ବସ୍ରେ ଗମନାଗମନ କଲେ ଆମେ ଧରନ୍ତୁ ଗୋଟିଏ ସାଇକେଲରେ କିମ୍ବା ସ୍କୁଟରରେ ଯିବା ଆସିବା କରିବାକୁ ବହୁତ ସମୟ ଲାଗୁଛି ପାଞ୍ଚରୁ ଛଅ ଘଣ୍ଟା ସେଇ ସମୟରେ ଆମେ ଯଦି ବସ୍ ଯାତାୟାତରେ ଘଣ୍ଟାଟେ ଭିତରେ ପହଞ୍ଚି ଯାଉଛେ ଏହା ଦ୍ୱାରା ଭାରତୀୟ ପରିବହନ ଏକ ଉନ୍ନତମାନର ସେବା ଆହ୍ୱାନ କରୁଛି ଏହାଦ୍ୱାରା ଆମର ବିଭିନ୍ନ ପନିପରିବାଠୁ ଆରମ୍ଭ କରି କଳକବଜା ପର୍ଯ୍ୟନ୍ତ ହେବା ଦ୍ୱାରା ଆମର ଗମନାଗମନ ସୁବିଧା ହୋଇପାରୁଛି ପରିବହନ ବିଭିନ୍ନ ମାଲପଟା ପରିବହନରେ ଆମର ଦେଶର ଉନ୍ନତି ହୋଇପାରୁଛି ଯଦ୍ୱାରା କାରଣ କୌଣସି ଗୋଟେ ଲୋକ ପାଞ୍ଚଜଣ ଦଶଜଣ ଚାହିଁଲେ ତ ଗୋଟେ ଜିନିଷ ଉନ୍ନତି କରିପାରିବେନି ତେଣୁ ଏହା ଦ୍ୱାରା ଭାରତ ପରିବହନ ଆମର ଶହେରୁ ଶହେ ପରସେଣ୍ଟ ଆମକୁ ବହୁତ ପ୍ରକାର ସାହାଯ୍ୟ କରୁଛି ତେଣୁକରି ଆମର ଧରନ୍ତୁ ଆମେ ବର୍ତ୍ତମାନେ ଟ୍ରେନରେ ଗୋଟେ ଷ୍ଟେସନରୁ ଆଉ ଗୋଟେ ଷ୍ଟେସନକୁ ଯିବାକୁ ଚାହୁଁଛୁ ତେଣୁ ତାଦ୍ୱାରା ଆମେ ବହୁତ ଲୋକ ଯିବା ଆସିବା କରିପାରୁଛୁ ଜିନିଷପଟା ନେଇପାରୁଛୁ ଯୋଉମାନେ ପାଖ ଷ୍ଟେସନ ଲୋକ ରହିଲେ ସେମାନେ ବି ତା ଦ୍ୱାରା ବହୁତ ବେନିଫିଟେଡ୍ ବି ପାଇଲେ ଜିନିଷପଟା ନେଲେ ବିଭିନ୍ନ ପ୍ରକାର ଉପାୟରେ ସାହାଯ୍ୟ ହୋଇପାରୁଛି ଧରନ୍ତୁ ଆମେ ବର୍ତ୍ତମାନ ଗୋଟେ ପରିବହନ ଭାରତୀୟ ପରିବହନ ଆମେ ବର୍ତ୍ତମାନ ଆମେରିକା ଇଂଲଣ୍ଡ ଏସବୁ ଯିବାକୁ ହେଲେ ଆମେ ଫ୍ଲାଇଟର ବ୍ୟବସ୍ଥା କରୁଛୁ ତାହେଲେ ଆମେ ଯଦି ଚାଲିକରି ହେଉ କି ବସରେ ଗଲେ ବି ବହୁତ ରହୁ ଫ୍ଲାଇଟରେ ଯାଉ ଆହୁରି ଉନ୍ନତ ହେଉଛି ତେଣୁ ବିଭିନ୍ନ ପ୍ରକାର ସ୍ତରରୁ ପରିବହନ ବ୍ୟବସ୍ଥାଟା ଆଉ ଅତ୍ୟନ୍ତ ଉନ୍ନତମାନର ତେଣୁ ଭାରତୀୟ ପରିବହନ ସବୁଠାରୁ ଅତ୍ୟଧିକ ମାନେ ଯାହାକୁ କୁହନ୍ତି ଏକ୍ସେଲେଣ୍ଟ ଏଇଟା ହେଉଛି ଉନ୍ନତ ପରିବହନ ସେବା ଭାରତ ଅସୁବିଧା ଦେଇଛି ଏବଂ ଏହା ଦ୍ୱାରା ଦେଶ ଦିନକୁ ଦିନ ଆଗକୁ ଅଗ୍ରଗତି କରୁଛି